ମୋର ପ୍ରଥମ ଉତ୍ପାଦ ସହିତ ସକରାତ୍ମକ ଅନୁଭୂତି ହେଉଛି ମୁଁ ଗୋଟେ ବ୍ଲୁ କଲର୍ର କୁର୍ତ୍ତୀ କିଣିଥିଲି ଆଉ ସେଇଟା ମୋତେ ବହୁତ ପସନ୍ଦ ଲାଗିଲା ବହୁତ ଭଲ ଭଲ ଦାମରେ ବିକ୍ରୟ ହେଇଛିି ଭଲ ଭଲ କଟନ୍ର କୁର୍ତ୍ତି ଆଉ ମୋତେ ବହୁତ ପସନ୍ଦ ଲାଗିଲା ଆଉ ସେ ପିନ୍ଧିବା ପାଇଁ ବି ବହୁତ ହାଲକା ଲାଗିଲା ବହୁତ ସଫ୍ଟ ଥିଲା ଆଉ ବହୁତ ହିଁ ମାନେ ବଡ଼ିକୁ ବଡ଼ିକୁ ବହୁତ କମ୍ଫର୍ଟ ଲାଗୁଥିଲା